ଖେଲ୍ ବେଲେ ବହୁତ୍ ଭଲ୍ ଜିନିଷ୍ ଗୁଟେ ଖେଲ୍ ଖେଲ୍ଲା ବେଲେ ଗୁଟେ ତମର୍ ଶାରୀରିକ୍ ଇ'ଟା ମାଇଣ୍ଡ୍ ପୂରା ଫ୍ରୀ ରହେସି ଖେଲ୍ ବେଲେ ଗୁଟେ ତୁମର୍ ହେଲ୍ଥ୍ ଗୁଟେ ସକାଲେ ଯଦି ନର୍ଦାଡ଼େଗା କରୁଛ କି ଖେଲା ଖୁଲି କରୁଛ ବେଲେ ତମେ ମୁଡ଼୍ ଦିନ୍ ଗୁଟେ ପୁରା ଫ୍ରୀ'ରେ ରହେବା ତ ମାଇଣ୍ଡ୍ ବି ପୂରା ସାର୍ଫ ନେ ଗୁଟେ ଭଲ୍ସେ ଗୁଟେ ଦିନ୍ ଭାବି ପାର୍ବକେ ଖେଲ୍ କୁଦ୍ ନେ କରି ଭଲ୍ ବି ଗୁଟେ ଲୋକ୍ ଦେଖ ତେନ୍ଦୁଲକର୍ କେ ଦେଖ ସେ ମେଟ୍ରିକ୍ ଫେଲ୍ ମାତର୍ ସାନ୍ ବୋଲି ସେ ତା'ର୍ କ୍ରିକେଟ୍ କେ ଆଗ୍ରହ ବହୁତ୍ ଆଗ୍ରହ କରିଥିଲା ଆଗ୍ରୁ ଏବେ ଦେଖ ମୋର୍ ପୃଥିବୀନେ ତା'କେ କ୍ରିକେଟ୍ ର ଗଡ଼୍ ମାନେ ଭଗବାନ୍ ବୋଲି ମାନୁଛନ୍ ହେଟା ତ ଏବେ ସବୁନେ ପଢ଼ାପୁଢ଼ି କରି ନେଇଁ ଖେଲ୍ କୁଦ୍ ନେ ବି ଥିଲେ ବେଲେ ଗୁଟେ ଧୋନୀ କେ ଦେଖ ସେ ଗୁଟେ ରେଲ୍ୱେ ଜବ୍ କରୁଥିଲା ସରକାରୀ ଜବ୍ କରୁଥିଲା ମାତର୍ ତା'କେ କ୍ରିକେଟ୍ ନେ ଆଗ୍ରହ ଥିଲା ଯେ କ୍ରିକେଟ୍ ଖେଲିକରି ସେ ଗୁଟେ ଭଲ୍ ଭାବ୍ରେ ତା'ର୍ ନାଁ ଗୁଟେ ରହିଛେ ଯେ କ୍ରିକେଟ୍ ଖେଲିକରି ଗୁଟେ ଭଲ୍ ଖେଲ୍ ଖେଲ୍ କୁଦ୍ ନେ ଏବେ ଅଛେ ବହୁତ୍ ଜିନିଷ୍ ବି ପଢ଼ାପୁଢ଼ି ଏ କରିପାର୍ବା ଆର୍ ଖେଲ୍ କୁଦ୍ନେ ବି ଚାକ୍ରି ଜବ୍ଫବ୍ ହେଲେବି ଜବ୍ଫବ୍ ବି ଆପ୍ଲାଇ କରିପାର୍ବ ଖେଲ୍ବାର୍ନେ